ନମସ୍କାର ବସ ବସ ବସ

ହଁ ବର୍ତ୍ତମାନ ରାଜନୀତିରେ ଚାଲିଛି ନା ମାଲ୍ ପତ୍ର ସେମିତି କିଛି ନା ତୁମ ସିଆଡ଼େ ବର୍ତ୍ତମାନ ହାୱା କାହାର ଚାଲିଛି ନାହିଁ ମ ମୁଁ ଆଉ ଓଃ ଆମର ତ ମୁଁ ଭାବୁଛି ମୋଦି ସରକାର ଟିକେ ହେବା ଅଛି ଯେ ହେଲା ଲୋକମାନେ ହେଲେ ବି କିଛି ଲୋକ ବର୍ତ୍ତମାନ ଚାଲାକ୍ ହୋଇଗଲେ ନା ହଁ ଲଢ଼ିଛି ହେଲେ ବି କିଛି ଲୋକମାନେ ପରେ ବି କିଛି ଲୋକ ଚାଲାକ୍ ହୋଇଛନ୍ତି କିନ୍ତୁ ବର୍ତ୍ତମାନ ସେମାନେ ତ ଆଉ ର୍ଦୁନୀତି ସରକାରଙ୍କୁ ଦେଖୁ ନାହାନ୍ତି ହେଲା କି ହଁ ସେମାନେ ଆଉ ବର୍ତ୍ତମାନ ର୍ଦୁନୀତି ସରକାରଙ୍କୁ ଦେଖୁ ନାହାନ୍ତି ଆମର ତ ଇଆଡ଼େ ଟିକେ ବି ଜେ ପି ବି ଜେ ପି ହାୱା ଅଛି ହାୱା ନ ଥିଲେ ଲୋକଙ୍କ ମୁହଁରେ କଥା ଯେ ବର୍ତ୍ତମାନ ବିଜେପିର ଟିକେ ହାୱା ଅଛି ନା କ'ଣ କହୁଥିଲେ ବା ଆପଣଙ୍କର ଛାଡ଼ ଆପଣଙ୍କର ସିଆଡ଼େ କାହାର ହାୱା ଅଛି ହଁ ହଁ ହଁ ସେଇଟା ମୁଁ ବି କହୁଥିଲି ବେଗାରପୁର୍ ଗରମ ଥିବ ଆଗକୁ ତ ଇଲେକ୍ସନ୍ ଅଛି ନା ହୁଁ ବେଗାରପୁର୍ ବହୁତ ଗରମ ଥିବ ଆଗକୁ ବର୍ତ୍ତମାନ ଇଲେକ୍ସନ୍ ଅଛି ସେଇଟା ସମୟ ଆସିଲା ପରେ ନିଷ୍ପତ୍ତି କରାଯିବ ହଁ ହଁ ହା ଭାବୁଛି ନା ସେମିତି ମନ ସେଇଟା ନିଜ ଭୋଟ୍ ଅଧିକାରଟା ନିଜ ଉପରେ ନିର୍ଭର କରେ ଟିକେଟ୍ ବର୍ତ୍ତମାନ ସୁଧା କାହାରି କୁ ଦିଆ ହୋଇନାହିଁ ହଁ ହଁ ସେ ଆସିପାରେ ହଁ ସେ ବିଗିଡ଼ି ତ ବିଜେପିର ଟିକେଟ୍ ଦେବେ ବୋଲି ଆଶା କରିଛନ୍ତି ସମସ୍ତେ ବିଜେଡ଼ିରେ ଆମର ତ ଭାଇ ସୋସାଇଟି ନୁହେଁ ସେଇଟା କାହାକୁ ମିଳିବ କ'ଣ କରିବୁ ଆମେ କେମିତି ଜାଣିବୁ ବା ଆପଣଙ୍କର ମାନେ କ'ଣ କେଉଁ ପାର୍ଟିକୁ ହଁ ହଁ ଭାଇ ହେଉ ଭାଇ ତମେ ତ ପାର୍ଟି ଆମର ଏକ ହେଉ ଆମେ ବି ଏକ ସମସ୍ତେ ହଁ ହଁ ନେବା ଜଣଙ୍କ ପାଖରୁ ଦେବା ଆଉ ଜଣଙ୍କୁ ସେଇଟା ଠିକ୍ ଏଥର ଏଥର ଇଲେକ୍ସନ୍ ତକ ପ୍ରାୟ ସେମିତି ହେବ ହଁ ହେଉ ଭାଇ ଭାଇ ତମ ପାଇଁ ତ ଦେଖା ହେବ ହେଲା